ହଁ ମୁଁ ଭାବୁଛି ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ତାଙ୍କର ମାତୃଭାଷା ଏବଂ ଏହି ଭାଷାରେ ବହୁ ପୂରାତନ କଳା ଓ ସଂସ୍କୃତି ଲୁଚି ରହିଛି ଆଜି କାଲିର ପିତାମାତାମାନେ ଭାବୁଛନ୍ତି କି ପିଲାମାନଙ୍କୁ ଓଡ଼ିଆରେ ଶିକ୍ଷା ଦେବା ଦ୍ଵାରା କୌଣସି ଚାକିରି କିମ୍ବା ସୁଯୋଗ ମିଳିନଥାଏ ତେଣୁ ସେମାନେ ଇଂରାଜୀ ପ୍ରତି ବେଶି ଆକୃଷ୍ଟ ହୋଇଥାଆନ୍ତି ଯାହାକି ସମ୍ପୂର୍ଣ୍ଣ ମିଥ୍ୟା